ନୃତ୍ୟ ହେଉଚି ଆମ ଓଡ଼ିଶାର ବା ଆମ ରାଜ୍ୟର ଏକ କଳା ଯାହାକି ଲୋକ୍ ଦେଖିକରି ଖୁସି ହେଇଯାଇଏସନ୍ ଯାହାକେ ବେମାର ସେମାର ହେଇଥିସିି ସେ ନାଚ ଗୀତ ଦେଖିକରି ସବୁ ଦୁଃଖ ସୁଖ୍କେ ଭୁଲି ଯାଏସି ଏଇ ନାଚ ଗୀତ ଦେଖ୍ଲା ବେଳ୍କେ ଦରଦ କଟୁସି ଆଉ କେନ୍ତା କେନ୍ତା ଲାଗଥିସି ଯେ ସେଟାକେ ସେ ଭୁଲି ଯାଇସି ନୃତ୍ୟ ଦେଖବାର୍ ଲାଗି ସଭିଙ୍କର୍ ମନ ଲାଗ୍ସି କାଣା କି ଇଥିରେ ଗୀତ ଭି ପାଇଥିୁସି ଆର୍ ଲୋକ୍ ନାଚୁଥିସନ୍ ବି ଏଟାକେ ଦେଖିିକରି ସଭିଙ୍କୁ ଆନନ୍ଦ ଲାଗ୍ସି ନୃତ୍ୟ ଦେଖ୍ବାର୍ ଲାଗି ସାଙ୍ଗସାଥି ସାଙ୍ଗେ ଲ ଯାସନ୍ ଆର୍ ନିଜର୍ ସାଙ୍ଗସାଥିକେ କିଏ ନେଇକି ଯାଏ ସବୁ ନେଇକିରି ଯାଏସନ୍ ସାଙ୍ଗେ ଥିଲେ ଟିକେ ଭଲ ଲାଗ୍ସି ଏବଂ ନୃତ୍ୟ ଦେଖ୍ବାର୍ ଲାଗି ସମସ୍ତଙ୍କୁ ପସନ୍ଦ ନୃତ୍ୟକେ ବାରମ୍ବାର ଦେଖୁଥିଲେ ବି ଖରାପ ନାଇଁ ଲାଗେ ଏବଂ ଏତେ ନୃତ୍ୟ ଅଛି ଯେ ଲୋକ୍ ଦେଖି ଦେଖିକରି କୋବେ ଡିଷ୍ଟର୍ବ ନାଇଁ ହୁଅନ୍ ସବୁବେଲେ ଭଲ୍ ଭାବରେ ତାହାକେ ଉପଭୋଗ କରସନ୍ ଆଉ ନାଚ ଡେଗିକରି ଦିନକେ ବିତାସନ୍ ନାଚି ଡେଗି କରି ସବୁବେଲେ ଲୋକ୍ ରହବାର୍ ଲାଗି ଚାହେଁସନ୍ ଏବଂ ନୃତ୍ୟଟା ସବୁବେଲେ ଦେଖବାର୍ ଲାଗି ଦେଖିଲ ନାଇଁ ହଏ ଯେତେବେଲେ ଦେଖିଲେ ଭଲ୍ ଲାଗ୍ସି ସେତେବେଲେ ଦେଖ୍ସୁଁ ଆଉ ନିଜର ପସନ୍ଦ ଲୋକନୃତ୍ୟକେ ବିଭିନ୍ନ ପ୍ରକାର ଦେଖିପାର୍ସନ୍ ଯାହାକି ଟେକ୍ନୋଲୋଜି ମାଧ୍ୟମରେ ହେଉ କି କେନ୍ କେ ନ ନାଚ ଗୀତ ହଉଥିବା ସେଟାକି ବି ସେମାନେ ଦେଖସନ୍